ଯେହେତୁ ମୁଁ ଶିକ୍ଷା ଅନୁଷ୍ଠାନ ରେ ଚାକିରୀ କରିଛି ତେଣୁ ମୁଁ ଅଧ୍ୟୟନ କରିବା ପାଇଁ ମୋର ପ୍ରବଳ ଇଚ୍ଛା ଏବଂ ମୁଁ ମଧ୍ୟ ଅଧ୍ୟୟନ କରି ଦିନକୁ ପାଞ୍ଚ ରୁ ସାତ ଘଣ୍ଟା ମୁଁ ଅଧ୍ୟୟନ କରେ ଏବଂ ଅଧ୍ୟୟନ କରିବା ପାଇଁ ଆମ ମହାବିଦ୍ୟାଳୟ ର ଲାଇବ୍ରେରୀ କୁ ମଧ୍ୟ ମୁଁ ଯାଏ ସେଠାରେ ମୁଁ ପ୍ରତ୍ୟହ ତିନି ଘଣ୍ଟା ସମୟ ଦିଏ ଏହା ହେଉଛି ମୋର ଶିକ୍ଷା ଦାନ ର ଏକ ଭୂମିକା